ହ୍ୟାଲୋ ବାପା ମା' ଆପଣ ଚିନ୍ତା କରନ୍ତୁନି ମୁଁ ଆପଣଙ୍କ ମୋବାଇଲ ନମ୍ବର ଅପଡ଼େଟ୍ କରିଦେବି ଡିଜିଲକରରେ ସେଥିପାଇଁ ମୋତେ ଆପଣଙ୍କ ଫୋନ ଦରକାର ହେବ ଆପଣ ମୋତେ ଆପଣଙ୍କ ଫୋନ୍ ହସ୍ତତାନ୍ତର କରିବାକୁ ଚାହୁଁଛନ୍ତି ନା ନାହିଁ